ହ୍ୟାଲୋ ଜ୍ୟୋର୍ତିମୟୀ ଦିଦି କହୁଥିଲେ ଆଜ୍ଞା ମୁଁ ଆପଣଙ୍କଠୁ ଆଗରୁ ଚାଉଳ ନେଇଛି ତ ଏବେ କେତେ ଚାଉଳ କୁଇଣ୍ଟାଲ୍ ଅଛି ଉଷୁନା ଚାଉଳ କେତେ ଅଛି ଆର ବର୍ଷ ତ କମ୍ରେ କମ୍ ଦାମ୍ ନେଉଥିଲ ଏଥର କ'ଣ ଏତେ ବଢ଼ିଯାଇଛି ଯାହା ହେଲେ ଟିକିଏ କମ୍ କରନ୍ତୁ ଆଉ ଅରୁଆ ଚାଉଳ କୁଇଣ୍ଟାଲ୍ କେତେ ମୁଁ ପଚାଶ କେ ଜି ନେବି ଆଉ ହଁ ଟିକିଏ କମ୍ ରେଟ୍ କରିବେ ପାଞ୍ଚଶହ ଟଙ୍କା କମ୍ କରିବେ କୁଇଣ୍ଟାଲ୍କୁ ହଉ ଆଜ୍ଞା ହଉ କାଲି ଯିବି ତା'ହେଲେ ଆଣିବି ଆଉ

ଆମର ବି ଅଧିକ ଚାଉଳ ଦରକାରେ ଆପଣ ଟିକିଏ କମ୍ କଲେ ମୁଁ ଆଣିବି କୁଇଣ୍ଟାଲ୍ ଦୁଇ କୁଇଣ୍ଟାଲ୍ ଆଣିବି ହଁ ହଁ

ହଁ ହଁ ବହୁତ ଆମର ଲୋକ ଟିକିଏ ଅଧିକ ଅଧିକ ଟିକିଏ ଚାଉଳ ଖର୍ଚ୍ଚ ହେଉଛି ତ ସେଥିପାଇଁ ଟିକିଏ କମ୍ ରେଟ୍ ହୋଇଥିଲେ ଆଣିଥାନ୍ତି ଟିକିଏ ଅଧିକ ଚାଉଳ ଅରୁଆ ଆଣିଥାନ୍ତୁ ଉଷୁନା ବି ଆଣିଥାନ୍ତୁ

ହଉ ହଉ ଜାଣିଛନ୍ତି ତ ଓଡ଼ିଶାରେ କେତେ ପର୍ବପର୍ବାଣି ଅରୁଆ ଚାଉଳ ସବୁବେଳେ ଦରକାରେ ଅରୁଆ ଚାଉଳ ଟିକିଏ ରେଟ୍ କମାଇଲେ ଟିକିଏ ଭଲ ହୁଅନ୍ତା ଆମେ ତ ସବୁବେଳେ ନେଉଛୁ ନା ଟିକିଏ ଯାହା ହେଲେ ଆମ ପାଇଁ ଟିକିଏ କମ୍ କରିବା କଥା ହଉ ହଉ କାଲି ଯିବି ଆଉ ହଉ ଆଜ୍ଞା ହଁ ହଁ ମୁଲିଆ ଲୋଡ଼୍ କରିବେ ଆମର ଗାଡ଼ି ଆମର ଧାନ ତ ଏଥର ଭଲ ଅମଳ ହୋଇଛି ଏତେ ରେଟ୍ ପୁଣି ଗାଡ଼ି ମୁଲିଆ ସବୁ